ଆମେ ଯେତେବେଳେ ବାଇକ୍ରେ ବୁଲିବାକୁ ଦୂର ସ୍ଥାନ ବୁଲିବାକୁ ଯାଉ ସେ ଟାଇମ୍ରେ ନିଜର ସୁସ୍ଥ ନିମନ୍ତେ ହେଲମେଟ୍ ପାଣି ବୋତଲ ଧରିକି ଯାଉ ଏବଂ ରାସ୍ତାରେ ଥିବା ଖାଦ୍ୟ ବି ବହୁତ ଭଲ ଲାଗେ ଖାଇବା ପାଇଁ ଯେମତିକି ଗୁପଚୁପ ଚାଟ୍ ଦହିବରା ଆଳୁଚପ ଆଖୁ ରସ ଚାଓମିନ୍ ଇତ୍ୟାଦି ବହୁତ ଭଲ ଲାଗେ ଖାଇଆକୁ ଆଉ ଯିବା ସମୟରେ ବସିଥାଉ ବାଇକ୍ରେ ଯେଉଁ ଅଣ୍ଟା ପିଠି ଯନ୍ତ୍ରଣା ବହୁତ ହୁଏ ବହୁତ କଷ୍ଟ ବି ହୁଏ